ହଁ ବିଷ୍ଣୁପ୍ରିୟା ଗେଲେକ୍ସିରୁ କହୁଛନ୍ତି ଆଜ୍ଞା ମୁଁ ଏ ଯୋଉ ଓୟୋରେ ଦେଖୁଥିଲି ତ ଆପଣଙ୍କ ହୋଟେଲଟା ଦେଖିଲି ଯେ ମୋ'ର ଯେଉଁ ଲୋକେସନ୍ରେ ଦରକାର ଥିଲା ସେ ଲୋକେସନ୍ରେ ଅଛି ଆପଣ ଦେଇଥିଲେ ମୋ'ର ତିନିଦିନ ରହିବାର ଅଛି ଯେ ଯେ ଆପଣ କିମିତି କ'ଣ ନେଉଛନ୍ତି ରେଟ୍ ନେଉଛନ୍ତି କିମିତି କ'ଣ ରହିବାର ଆଚ୍ଛା ଘରଭଡ଼ା ନେଉଛନ୍ତି କ'ଣ କ'ଣ ସବୁ ସୁବିଧା ମିଳୁଛି ସେଠି

ଦିନ ହିସାବରେ ଆପଣ ହଜାରେ ଟଙ୍କା ଲେଖା ନେଉଛନ୍ତି ଆଉ କମ୍ ଟିକେ ହୋଇପାରିବନି ଆଚ୍ଛା ମୋ'ର ଅଠର ଉଣାଇଶ କୋଡ଼ିଏ ତିନିଦିନ ରହିବାର ଅଛି ମୋ'ର ଟିକେ କାମ ଅଛି ତ ମୋ'ର ବି ବାହାରକୁ ସେଇ ସମୟରେ ଯିବାର ଅଛି ଟିକେ ଗାଡ଼ି ଭଡ଼ା ବି ଟିକେ ଦରକାର ହେଲା ସୁବିଧା ହେଲେ ଭଲ ଟିକେ ହୁଅନ୍ତା ଆପଣ ଟିକେ ଦେଖିବେ କଣ କେମିତି ଖାଇବା ରହୁଛି କଣ ତିନିଓଳି ଆଜ୍ଞା ଆଚ୍ଛା ଆଚ୍ଛା ଆଚ୍ଛା ଆଉ ସୁଇମିଂ ପୁଲରେ ଗାଧୋଇବାର କିଛି ବ୍ୟବସ୍ଥା ଅଛି କି ସେଠାରେ ଆଚ୍ଛା ମୁଭି ଦେଖିବାର କିଛି ସୁବିଧା ଥିଏଟର ୟା ପାଇଁ କିଛି ଅଲଗା ପଇସା ଦବାକୁ ପଡ଼ିବ ନା ସେଇଥିରେ ହୋଇଯିବ ଆଚ୍ଛା ହେଉ ମୁଁ ଆପଣଙ୍କୁ ଯାଇଁକି ଫୋନ୍ କରିକି କଣ୍ଟାକ୍ଟ କରିବି ଆପଣ ଆସିବେ ଏଇଟା ଆପଣଙ୍କ କେଉଁ ଲୋକେସନ୍ରେ ଅଛି ଆପଣ କହିବେ କି ଭୂବନ ଭୂବନର କେଉଁ ପାଖାପାଖି ଯଦି କିଛି ଜାଗା ଅଛି ପହଞ୍ଚିପାରିବି ଜଲ୍ଦି ସହଜରେ ଆଚ୍ଛା ଆଚ୍ଛା ଆଚ୍ଛା ହେଉ ହେଉ ଗଲେ ଫୋନ୍ କରିବି ଆପଣଙ୍କୁ ଆଉ ହେଉ ଆଜ୍ଞା